ମୁଁ ମୋ ଜୀବନରେ ମୋ ପାଠପଢ଼ା ମୋ ପରିବାର ଆଉ ମୋ ଚାରିପାଖରେ ଥିବା ଲୋକ ମାନଙ୍କର ଭଲ କିପରି ହେବ ସେହି ବିଷୟରେ ଗୁରୁତ୍ୱ ଦିଏ ମୋ ଜୀବନରେ ମୁଁ ପାଠପଢ଼ା ଉପରେ ସବୁ ବେଳେ ପାଠ ପଢ଼ିକି କେମିତି ମୁଁ ଗୋଟିଏ ଏମିତି ଜାଗାକୁ ଯାଏ ଯେମିତିକି ମୁଁ ଅନ୍ୟମାନଙ୍କୁ ସାହାଯ୍ୟ କରିପାରେ ମୋ ଘର ମୋ ଲୋକମାନ ଆଉ ମୋ ଗାଁର ନାଁ ରଖିପାରେ ସମସ୍ତଙ୍କ ସେବାରେ ସମସ୍ତଙ୍କରେ ଲାଗି ପାରେ ଆଉ ମୋ ପରିବେଶ ମୋ ପରିବେଶର ସୁରକ୍ଷା ମୋ ପରିବେଶରେ ଥିବା ଗଛପତ୍ର ସେମାନେ କିପରି ଭଲରେ ମାନେ ରହିବେ ସେ ପରିବେଶର କିପରି ସୁରକ୍ଷା ହେବ ସେହି ବିଷୟରେ ଚିନ୍ତା କରେ